ଆଜ୍ଞା କଥାରେ ଅଛି ଭାତ ଖାଇଲେ ଚିତ୍ତ ମିଶେ ଆମ ମୋ ମାଆଙ୍କ ହାତରନ୍ଧା ବହୁତ ସୁନ୍ଦର ବହୁତ ସୁନ୍ଦର ଏମିତିକି ଆଜି ପର୍ଯ୍ୟନ୍ତ ମୋର ଯେତେବି ସାଙ୍ଗମାନେ ଆସିଛନ୍ତି ସେମାନେ ମୋ ମାମାଙ୍କ ହାତ ରନ୍ଧାକୁ ବହୁତ ପସନ୍ଦ କରନ୍ତି ସେମାନେ ବ ଏବେବି କହୁଛନ୍ତି କି ମୁଁ ବି ଏବ ଏବେ ବି ସେମାନଙ୍କୁ ଦରକାର ହେଲେ ମୋ ଟିଫିନରେ ସେମାନଙ୍କ ପାଇଁ ମାଆଙ୍କ ହାତରନ୍ଧା ଖାଦ୍ୟ ନେଇଯାଏ ସେମାନେ ମା'ଙ୍କ ହାତରନ୍ଧାକୁ ବହୁତ ପସନ୍ଦ କରନ୍ତି ମୋ ଆଉ ମୋ ମା'ଙ୍କ ହାତରନ୍ଧା ଆଜି ପର୍ଯ୍ୟନ୍ତ ବି ଯିଏ ଖାଇଛି ସିଏ ବହୁତ ତାଙ୍କର ଗୁଣ ଗାଇଛି ମୋ ମା' ମୋ ମା'ଙ୍କ ଏଇ ତିନିିବର୍ଷ ଚାରି ବର୍ଷ ତଳେ ଏ ଗୋଟେ ସାଙ୍ଗ ଆସିଥିଲା ଘରକୁ ସେ ବର୍ତ୍ତମାନ ବାହାରେ ରହି ପାଠ ପଢ଼ୁଛି ସେ ଏବେ ବି ଏବେ ଘରକୁ ଆସିଥିଲା ମୋତେ କଲ୍ କରିକି କହୁଛି କି ତୋ ମାଆଙ୍କ ହାତରନ୍ଧା ଖାଇବାକୁ ମୁଁ ଯାଉଛି ଆଉ ମୁଁ ତାକୁ କାଲି ବି ନିମନ୍ତ୍ରଣ କରିଛି ଆମ ଘରକୁ ଆସିବାକୁ ଏତିକି କହିକି ଧନ୍ୟବାଦ